ଗୋଟିଏ ସୁସ୍ଥ ପଶୁ ଆମେ କିପରି ଚିହ୍ନଟ କରିବା ସେଥିପାଇଁ ଆମେ ପ୍ରଥମେ ପଶୁ ଡ଼କ୍ଟର ପାଖକୁ ଯାଇ ସେଇ ଗାଈ ବିଷୟରେ କହିବା ଆଉ ଡ଼କ୍ଟର ଯେତେବେଳେ ସେଇ ଗାଈକୁ ଚେକ୍ କରିବ ତାପରେ ତାକୁ କ'ଣ ଖାଇବାକୁ ଦେବାକୁ ହେବ କ'ଣ ତାକୁ ଦେଲେ ସେ ସୁସ୍ଥ ହେବ ଅସୁସ୍ଥ ଅଛି ନା ସେ ସୁସ୍ଥ ଅଛି ପଶୁ ଡ଼କ୍ଟର ପାଖକୁ ଗଲେ ସେ କହିବେ ଆଉ ଡକ୍ଟର ଯାହା ଆମକୁ କହିବେ ସେହି ବିଷୟରେ ଆମେ ଜାଣିକି ସେ ପଶୁକୁ ଆମେ ଖାଇବାକୁ ଦେବା ହୁଏତ ଖାଇଲେ ସେ ସୁସ୍ଥ ସବଳ ରହିବ ଆଉ ହୃଷ୍ଟପୃଷ୍ଟ ମଧ୍ୟ ହେବ ଯଦି ଦୁର୍ବଳ ଦୁର୍ବଳ ଗାଈ ହୋଇଥାଏ ତାକୁ ପୁଷ୍ଟିକର ଖାଦ୍ୟ ମଧ୍ୟ ଦେବା ପାଇଁ ପଡ଼ିଥାଏ ହୁଏତ ମେଡ଼ିସିନ୍ ଖାଇବା ପାଇଁ ମଧ୍ୟ ପଡ଼େ ମେଡ଼ିସିନ୍ ମଧ୍ୟ ଦେବାକୁ ହୋଇଥାଏ ଆଉ ଖାଇବା ପାଇଁ ମଧ୍ୟ ଭଲ ଖାଦ୍ୟ ମଧ୍ୟ ଦେବା ପାଇଁ ପଡ଼ିଥାଏ ସେଥିପାଇଁ ପଶୁ ଡକ୍ଟର ହିଁ ସଠିକ୍ ଭାବରେ ପଶୁମାନଙ୍କୁ ଚିହ୍ନଟ କରିପାରନ୍ତି କାହିଁକିନା କେଉଁ ପଶୁ ସୁସ୍ଥ ଅଛନ୍ତି କେଉଁ ପଶୁ ଅସୁସ୍ଥ ଅଛନ୍ତି ସେଇ ପଶୁ ଡକ୍ଟର ହିଁ ଆମକୁ ସବୁ ପରାମର୍ଶ ଦେଇଥାଏ ସେଥିପାଇଁ ଆମେ ପଶୁମାନ ପଶୁମାନଙ୍କର ଯତ୍ନ ନେବା ପାଇଁ ହେଲେ ପଶୁ ଡକ୍ଟର ପାଖକୁ ଯାଇ ପଶୁମାନଙ୍କୁ ଅସୁସ୍ଥ ସୁସ୍ଥ ବିଷୟରେ ପଶୁ ଡକ୍ଟରଙ୍କ ସହିତ କଥାବାର୍ତ୍ତା ହେଲେ ସେ ଆମକୁ ଯେଉଁ ପରାମର୍ଶ ଦେବେ ସେଇ ପରାମର୍ଶ ଅନୁସାରେ ଆମେ ପଶୁମାନଙ୍କୁ ଖାଇବାକୁ ଦେବାକୁ ପଡ଼ିବ ତାକୁ ଲାଳନ ପାଳନ କରିବା ପାଇଁ ପଡ଼ିବ